ବାର ହଜାର ଦୁଇଶହ ଚାଲିଶ ଦଶ ହଜାର ଆଠଶହ ଚଉରାଅଶୀ ଆଠ ହଜାର ଆଠଶହ ଅଶୀ ଛଅ ହଜାର ଚାରିଶହ ଚବିଶ ପନ୍ଦର ହଜାର ପାଞ୍ଚଶହ ଅଶୀ